ପ୍ରଥମେ ଦେଖନ୍ତୁ ଆମ ଅଞ୍ଚଳରେ କୌଣସି ପନିପରିବାରର ବଜାରଟିଏ ମଧ୍ୟ ନାହିଁ ସେଥିପାଇଁ ଆମ ଗାଁର ଲୋକମାନେ ବହୁତ ଅସୁବିଧାରେ ମଧ୍ୟ ରହୁଛନ୍ତି କାହିଁକି ଏଠାରେ ବଜାର ନ ଥିବାରୁ ଛୋଟ ଛୋଟ ଚାଷୀ ଭାଇମାନେ ନିଜର ପନିପରିବା ବିକ୍ରି କରିବା ପାଇଁ ବହୁତ ବହୁତ ଦୂରକୁ ଯିବାକୁ ପଡ଼ୁଛି ତାଙ୍କର ପନିପରିବା ବହୁତ କମ୍ ହେଇଥିବାରୁ ରାସ୍ତାକୁ ଦେଖି ମଧ୍ୟ ମୁଁ କିଛି ଲାଭ ହେଉ ନାହିଁ ସେଥିପାଇଁ ଅନୁରୋଧ କରାଯାଉଛି ଯେ ଆମ ଅଞ୍ଚଳରେ କୃଷକ ବଜାରଟିଏ ହେଲେ ଚାଷୀ ଭାଇମାନଙ୍କୁ ବହୁତ ଭଲ ଲାଗିବ ଆମ ଅଞ୍ଚଳରେ ଗୋଟିଏ ବଜାର ହେଲେ ଘରର ମା' ମାନେ ମଧ୍ୟ ବଜାରକୁ ଆସି କିଛି ପନିପରିବା ବି କିଣିକି ନେଇପାରିବେ କିଛି ଫଳମୂଳ ଛୋଟ ଛୋଟ ଚାଷୀ ଭାଇମାନେ ମଧ୍ୟ ତାଙ୍କ କୃଷି କାର୍ଯ୍ୟ କରିଥିବାରୁ ଆଣି ବଜାରରେ ବିକ୍ରି କରି କିଛି ଟଙ୍କା ପାଇପାରିବେ ସେଥିପାଇଁ ଆମ ଅଞ୍ଚଳରେ ଗୋଟିଏ ବଜାର ହେବା ନିହାତି ଦରକାର